ପାଞ୍ଚ ହଜାର ସାତଶହ ବାର ତିନିିଲକ୍ଷ ପଚାଶ ହଜାର ସାତଶହ କୋଡ଼ିଏ ନଅ ହଜାର ବାରଶହ ଚଉଦ ଦୁଇହଜାର ସାତଶହ କୋଡ଼ିଏ ନବେ ହଜାର ଆଠଶହ ତେଇଶି